ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଳି ମଶା ବାହିତ ରୋଗକୁ ରୋକିବା ପାଇଁ ଆମେ ସାଧାରଣତଃ ଘର ଚାରିପାଖ ସଫା ରଖିବା ଅଳିଆ ଆବର୍ଜନା ଗଦାଇ ଦେବା ନାହିଁ କି କୌଣସି ଭଙ୍ଗା ଜିନିଷରେ ପାଣି ଜମିବା ପାଇଁ ଦେବା ନାହିଁ ଯାହାଦ୍ୱାରା ମଶା ବ୍ୟାପି ପାରିବେ ନାହିଁ ସାଧାରଣତଃ ଆମେ ଶୋଇଲା ବେଳେ ମଶାରୀ ଟାଣି ଶୋଇବୁ ମଶାଧୂପ ଲଗାଇବୁ ମଶା ଲିକ୍ୱିଡ଼୍ ମଧ୍ୟ ଲଗାଇବୁ ଓ ଘର ଚାରିପାଖ ଅଳିଆ ଆବର୍ଜନା ସବୁ ନିଆଁ ଲଗାଇ ଧୂଆଁ ଦେଇ ଦେବୁ ଯାହାଦ୍ୱାରା କି ଆମର ମଶା ବାହିତ ଯେଉଁ ଜ୍ୱର ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଜ୍ୱର ବ୍ୟାପି ପାରିବ ନାହିଁ